ଆମର ପ୍ରଥମେ ହେଲା ଚାଷ କରିବାକୁ ଗଲେ ଆମ ଜମିରେ ପ୍ରଥମ ହେଲା ପାଣି ବ୍ୟବସ୍ଥା ଦରକାର କିନ୍ତୁ ପାଣି ଯଦି ଭଲ ଭାବରେ ଜମିରେ ଥିବ ତାହା ହେଲେ ଆମେ ଜମିଟା ଭଲ ଭାବରେ ଚାଷ କରି ପାରିବି ତା'ପରେ ହେଉଛି ଭଲ ମଞ୍ଜି ଭଲ ମଞ୍ଜି ଦରକାର ହେଲେ ଆମ ଫାଷ୍ଟ ଆମର ଏଗ୍ରିକଲ୍ଚର ସାଙ୍ଗରେ ଆମର ସମ୍ପର୍କ ରଖିବା ଦରକାର ତାଙ୍କ ସାଙ୍ଗରେ ବୃଦ୍ଧି ନେଇକି କେମିତି ଚାଷ କଲେ କମନ ହେବ କେମିତି ମଞ୍ଜି ଦରକାର କେମିତି ସାର ଦରକାର ସେସବୁ ଆମେ ତାଙ୍କ ପାଖରୁ ଜାଣି ପାରିବା ତାଙ୍କଠୁ ବୁଦ୍ଧି ନେଇକି ଆମେ ଯଦି ଚାଷ କରିବା ତାହା ହେଲେ ଆମେ ସମ୍ପୂର୍ଣ୍ଣ ଭାବରେ ଆମେ ଉନ୍ନତ କରି ପାରିବା ତା'ପରେ ଆମର ଯଦି ଟଙ୍କା ପଇସା ଦରକାର ହେବ ତା'ହେଲେ ବ୍ୟାଙ୍କ୍ ବ୍ୟାଙ୍କ୍ ସହିତ ଆମର ଯୋଗାଯୋଗ କରିବା ଦରକାର ତା ସେତେବେଳେ ପଇସା ପତ୍ର ଯଦି ବ୍ୟାଙ୍କରୁ ଋଣ ଆଣିକି ଆମେ ଯଦି ଜମି କରିବୁ ବୋଲେ ଭଲ ଭାବରେ ଆମର ଚାଷ କଲେ ଧାନ ଚାଷ ହେଉ କି ମକା ଚାଷ ହେଉ କି କ'ଣ ପନିପରିବା ଚାଷ ହେଉ ଯାହା ହେଲେ ବି ତାହା ଦ୍ୱାରା ଆମେ ଉନ୍ନତ ହେଇ ପାରିବା ମେନ୍ ହେଉଛି ଚାଷ କରିବାକୁ ଗଲେ ପଇସା ଦରକାର ଜମିରେ ପାଣି ଥିବା ଦରକାର ଭଲ ମଞ୍ଜି ଦରକାର ଭଲ ସାର ଦରକାର ସବୁ ଭଲ ଭାବରେ ଟଙ୍କା ଦରକାର ସବୁ ବ୍ୟବସ୍ଥା ଯଦି ଥିବ ବଲେ ଆମେ ଗ୍ରାମାଞ୍ଚଳରେ ଶିଳ୍ପମାନେ ଉନ୍ନତ କର କରିପାରିବା ସେଥିପାଇଁ ଆମର ମେନ୍ ଜମିରେ ପାଣି ବ୍ୟବସ୍ଥା ଦରକାର